ଭୁବନେଶ୍ୱରରେ ତ ବହୁତ ବଡ଼ ବଡ଼ ହସ୍ପିଟାଲ୍ ଅଛି ଆଉ ଭଲ ସ୍ୱାସ୍ଥ୍ୟସେବା ବି ଯୋଗାଇ ଦଉଛନ୍ତି ବଡ଼ ବଡ଼ ଡାକ୍ତରମାନେ ବି ଅଛନ୍ତି ଯେମ୍ତିକି ସମ୍ ହସ୍ପିଟାଲ୍ ହାଇଟେକ୍ ହସ୍ପିଟାଲ୍ ଏସବୁ ବଡ଼ ବଡ଼ ହସ୍ପିଟାଲ୍ ରହିଛି ଏବଂ ସରକାରୀ ବେସରକାରୀ ହସ୍ପିଟାଲ୍ ସବୁ ଅଛି ସେଥିରେ ବଡ଼ ବଡ଼ ରୋଗ ମଧ୍ୟ ଭଲ ହେଇଆସୁଛନ୍ତି ଯେଉଁ ବୃଦ୍ଧା ଲୋକମାନେ ତାଙ୍କ ପୁଅମାନେ ଘର ତଡ଼ି ଦେଉଛନ୍ତି ଭଲ କରୁନାହାନ୍ତି ଖାଇବା ପିଇବା ପାଇଁ ଦେଉନାହାନ୍ତି ସେମାନେ ବାହାରେ ଯାଇକି ବୁଲୁଛନ୍ତି ସେ ଭୁବନେଶ୍ୱରରେ ତାଙ୍କର ବୃଦ୍ଧାଶ୍ରମ ଅଛି ସେଇଠି ରହୁଛନ୍ତି ଘର ଭଳିଆ ସେଇଠି ଖାଉଛନ୍ତି ପିଉଛନ୍ତି ଆଉ ରହୁଛନ୍ତି ତାଙ୍କର କିଛି ଅସୁବିଧା ହଉ ନାହିଁ ଆଉ ଯେଉଁମାନେ ଭିନ୍ନକ୍ଷମ ସେମାନଙ୍କୁ ସରକାର ପେନସନ୍ ଯୋଗାଇ ଦଉଛନ୍ତି ପେନସନ୍ ଯେଉଁମାନେ ହେଣ୍ଡିକେପ୍ ତାଙ୍କୁ ଅଧିକ ପେନସନ୍ ଦଉଛନ୍ତି ଯେଉଁମାନଙ୍କର ଜାଗା ବାଡ଼ି ନାହିଁ ସେମାନଙ୍କୁ ବି ସରକାର ମିଶନ ଶକ୍ତି ମାଧ୍ୟମରୁ ଜାଗା ଜାଗା ଯୋଗାଇ ଦଉଛନ୍ତି ଯାହାଫଳରେ ସେମାନେ ଆଶ୍ରୟୀ ନେଇ ଥଇଥାନ ହୋଇ ରହିପାରୁଛନ୍ତି ଆଉ କିଛି ଅସୁବିଧା ହଉ ନାହିଁ